ମୁଁ ମୋ ଜୀବନରେ ଅଧିକ ଗୁରୁତ୍ୱ ମୋବାଇଲକୁ ଦେଇଥାଏ କାରଣ ଅତୀତରେ ଆମେ କାହା ପାଖକୁ କୌଣସି ତଥ୍ୟ ପଠାଇବା କିମ୍ବା କୌଣସି କାହା ସହିତ କଥା ହେବା ଯୋଗାଯୋଗ କରିବାରେ କୌଣସି ସୁଯୋଗ ସୁବିଧା ନଥିଲା ବର୍ତ୍ତମାନ ଯୁଗରେ ମୋବାଇଲ ହେବା ହେବା ସାହାଯ୍ୟରେ ଆମେ ଗୋଟିଏ ସ୍ଥାନରେ ରହି ଅନ୍ୟ ସ୍ଥାନକୁ ଅତି ସହଜରେ ବାର୍ତ୍ତା କୌଣସି ପ୍ରକାର ଫଟୋ ଭିଡ଼ିଓ କଲ୍ରେ ଆମେ କଥା କହିପାରୁଛୁ ସବୁକିଛି ମଧ୍ୟ କରିପାରୁଛୁ ମୋବାଇଲରେ ଥିବା ଅଧିକ ଆପ୍ ସାହାଯ୍ୟରେ ଆମେ ଅତ୍ୟଧିକ ଜିନିଷ ମଧ୍ୟ ଜାଣିପାରୁଛୁ ଦେଶର ଦେଶର ଦେଶର ଘଟୁଥିବା ଦୁର୍ଘଟଣା ଦୁର୍ଘଟଣା କୌଣସି ତଥ୍ୟ ସମ୍ୱନ୍ଧୀୟ ତଥ୍ୟ ସମ୍ୱନ୍ଧୀୟ ଡାଟା କିମ୍ବା କିମ୍ବା ନିଯୁକ୍ତି ପାଇଁ ବାହାରିଥିବା କୌଣସି ତଥ୍ୟକୁ ଆମେ ସହଜରେ ଜାଣିପାରିଥାଉ ମୋବାଇଲରେ ଥିବା ଅନେକ ଆପ୍ ମଧ୍ୟରୁ ମୋତେ ହ୍ଵାଟ୍ସଆପ୍ଟି ଅଧିକ ଭଲ ଲାଗିଥାଏ କାରଣ ତାହା ମାଧ୍ୟମରେ ଅନ୍ୟଜଣଙ୍କ ପାଖକୁ ସହଜରେ ତଥ୍ୟ ପଠାଇ ପାରିଥାଉ ଫଟୋ ପଠାଇ ପାରିଥାଉ ଭିଡ଼ିଓ ପଠାଇ ପାରିଥାଉ ଭିଡ଼ିଓ କଲ୍ରେ କଥା ହେଇପାରିଥାଉ ଅନ୍ୟଜଣେ ଦୂରରେ ଥିଲେ ମଧ୍ୟ ଆମେ ତାଙ୍କ ସହିତ ଅତି ସହଜରେ ଯୋଗାଯୋଗ ମଧ୍ୟ କରିପାରିଥାଉ କୌଣସି କ୍ଷେତ୍ରରେ ଆମକୁ ନିଯୁକ୍ତି କ୍ଷେତ୍ରରେ ଆମକୁ କୌଣସି ପ୍ରକାରର ଫର୍ମ ଫିଲ୍ ଅପ୍ କରିବା ପାଇଁ ହେଲେ ମଧ୍ୟ ଆମେ ଆମେ ମୋବାଇଲର ସାହାଯ୍ୟ ମଧ୍ୟ ନେଇଥାଉ ଯାହାଦ୍ୱାରା ଆମେ ଗୋଟିଏ ସ୍ଥାନରେ ରହି ନିଜର ତଥ୍ୟ ନିଜର ନିଜର ତଥ୍ୟମାନଙ୍କୁ ଫଟୋ ଉଠାଇ ଅନ୍ୟଜଣ ପାଖକୁ ପଠାଇ ମଧ୍ୟ ଥାଉ

ମୋବାଇଲରେ ଫୋନ ପେ ହେବା ଦ୍ୱାରା ଆମେ ଆମେ ଫୋନ ପେ ସାହାଯ୍ୟରେ ଅନ୍ୟଜଣକୁ ପଇସା ମଧ୍ୟ ପଠାଇ ପାରୁଛୁ ଓ ପଇସା ମଧ୍ୟ ପାଇପାରୁଛୁ ଯାହା ବର୍ତ୍ତମାନ ଚୋରି ସମସ୍ୟାକୁ ଅଟକାଇ ପାରୁଛି କାରଣ ଆଗରୁ ଲୋକମାନେ ହାତରେ ପଇସା ଧରି ଯାଉଥିବା ଫଳରେ ଅନେକ ସମୟରେ ଚୋର ଡକାୟତ ହେଉଥିବାରୁ ପଇସା ସୁନା ଗହଣା ଇତ୍ୟାଦି ଚାଲିଯାଉଥିଲା ଯାହା ବର୍ତ୍ତମାନ ହେଉ ନାହିଁ ବର୍ତ୍ତମାନ ମୋବାଇଲ ହେବା ଦ୍ୱାରା ମୋବାଇଲର ସମସ୍ତ ଡାଟା ସମସ୍ତ ପଇସାପତ୍ର ଆଦି ସଂରକ୍ଷିତ ଭାବେ ରହିପାରୁଛି ଯାହା ଆମେ ନେବାରେ ବି ସାହାଯ୍ୟ ହେଉଛି ସହଜରେ ମଧ୍ୟ ହୋଇପାରୁଛି ମଣିଷ ଜୀବନରେ ମୋବାଇଲକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ କାରଣ ଏହା ସାହାଯ୍ୟରେ ଜଣେ ବ୍ୟକ୍ତି ତା'ର ସମସ୍ତ କାର୍ଯ୍ୟକୁ ସହଜରେ କରିପାରିଥାଏ ସହଜରେ ଗୁଣନ ମିଶାଣ ଇତ୍ୟାଦି କରିପାରୁଥାଏ ଦେଶର ଦୁର୍ଘଟଣା ଆଦି ସମ୍ବନ୍ଧରେ ଜାଣିପାରୁଥାଏ ଏମିତି ସମସ୍ତ କାର୍ଯ୍ୟ ମଧ୍ୟ କରାଯାଇଥାଏ ଯାହାଦ୍ୱାରା ମଣିଷ ଅଧିକ ଉପଲବ୍ଧ ହୋଇପାରୁଛି